ହ୍ୟାଲୋ ଆପଣ ଦହିବରା କହୁଥିଲେ ତ ଆଉ ମୁଁ ହଁ ଶୁଣନ୍ତୁ ହ୍ୟାଲୋ ଆମର ମଣ୍ଡପରେ ବାହାଘର ଅଛି ମୋ ଭାଇଙ୍କର ଏହି ଦୁଇ ତିନିଦିନ ପରେ ମୁଁ ଆପଣଙ୍କୁ କହୁଛି ଆପଣଙ୍କର ପାଞ୍ଚଶହ ଛଅଶହ ପ୍ଲେଟ୍ କରି ପାରିବେ ତ ହଉ ତା'ହେଲେ ଠିକ୍ ଅଛି ମୁଁ ଆପଣଙ୍କୁ ଫୋନ୍ କରିବି ଆଉ ଦୁଇ ତିନିଦିନ ପରେ ଆପଣ ପାଞ୍ଚଶହ ଛଅଶହ ରେଡ଼ି କରିକି ଆପଣଙ୍କୁ ମୁଁ ଯେତେବେଳେ ଫୋନ୍ କରିବି ସେତେବେଳେ ଆସି ଷ୍ଟଲ୍ଟାକୁ ପକାଇଦେବେ ଆଉ ଯେତେବେଳେ ଆମର ଖାଇବା ଷ୍ଟାର୍ଟ୍ ହେବ ସାତଟା ବେଳକୁ ଲୋକ ଆସିବେ ସାତଟା ବେଳକୁ ମୁଁ ଆପଣଙ୍କୁ ସେଥି ଆପଣ ସେହି ଟାଇମ୍ରେ ରେଡ଼ି ଥିବେ ମୁଁ ଯେଉଁ ଟାଇମ୍ରେ ଇସାରା ଦେବି ସେହି ଟାଇମ୍ରେ ଆଉ ଆପଣ ପ୍ଲେଟିଂ କରିବା ଷ୍ଟାର୍ଟ୍ କରିଦେବେ କାଇଁକି ନା ଲୋକକୁ ନହେଲେ ଲୋକ ଆପଣଙ୍କୁ କ'ଣ ଗୋଟେ ପ୍ଲେଟ୍ ଆପଣଙ୍କ ଗୋଟେ ପ୍ଲେଟ୍ ପିଛା କେତେ ପଡ଼ୁଛି ଆଉ ଆମ ଏତେ ପ୍ଲେଟ୍ ନେବୁ ଆମ ପାଇଁ ଟିକେ କ'ଣ ରେଟ୍ ଟିକେ କରନ୍ତୁ ହଁ ଟିକେ କଲେ ଟିକେ ଆମକୁ କହିଲେ ସିନା ଆମେ ଆପଣଙ୍କୁ କ'ଣ କହିବୁ ଆଉ ଆପଣ ଯଦି ଏମିତି କହିବେ ଆଉ ଆପଣ ତ ଜାଣିଥିବେ ମଣ୍ଡପ କଥା ଆପଣଙ୍କର ଯେମତି କ୍ଵାଲିଟି କ୍ୱାଣ୍ଟିଟି ରହିବ ଆପଣଙ୍କଠୁ ଲୋକ ସେହି ହିସାବରେ ଭବିଷ୍ୟତରେ ଖାଇବେ ମଣ୍ଡପ କାମ ସରିଲା ପରେ ବି ସେଥିପାଇଁ ଆପଣ ଦେବେ ସେହି ଯେମିତି ଦେବେ ସେମିତି ଆପଣଙ୍କ କଷ୍ଟୋମର୍ ବଢ଼ିବେ କାହିଁକି ନା ମଣ୍ଡପରେ ଆପଣ ଦେଉଛନ୍ତି ଯେହେତୁ ମଣ୍ଡପ ପାଇଁ ପାଞ୍ଚଶହ ଛଅଶହ ଲୋକ ଖାଇଲେ ଜାଣିବେ ଯେ ଇଏ ଆମକୁ ଭଲ ଦେଉଛି ନେକ୍ସଟ୍ ଟାଇମ୍ ଆପଣଙ୍କଠୁ ଖାଇବୁ ହଁ ମୁଁ ଆପଣଙ୍କୁ ଫୋନ୍ କରିକି କହିବି ଆଉ ମୁଁ ରଖୁଛି ଏପଟେ କାମ ବ୍ୟସ୍ତ ଟିକେ ମୁଁ ଯାଉଛି ତ